ହ୍ୟାଲୋ ପାଣି ପାଇପ୍ ଯଦି ଫାଟି ଯାଇଛି ମ୍ୟାଡ଼ମ୍ ଆପଣ ଗୋଟେ କାମ କରନ୍ତୁ ଆମର ଅନଲାଇନ୍ କମ୍ପ୍ଲେନ୍ ମାଧ୍ୟମରେ ଡିଟେଲସ୍ ଆପଣଙ୍କ ହଁ ଦିଆ ହେଇଯାଇଥିବ ଆମର ଯେ ଲୋକ ଯାଇକି ସେଇଟା ବନାଇ ଦେବେ କିନ୍ତୁ ବର୍ତ୍ତମାନ କ'ଣ କି ଟିକେ ପାଣିର ସମସ୍ୟା ରହିଛି ଯେହେତୁ ପାଣିର ସମସ୍ୟା ରହିଛି ତ ତେଣୁ କରି ଆମର ବ୍ଲିଚିଂ ମିଶା ହେଉଛି ଏ ମିଶା ହେଉଛି ସେଥିପାଇଁ ବି କିଛି ଲୋକ କମ୍ପ୍ଲେନ୍ କରୁଛନ୍ତି ତ ଆପଣଙ୍କର ପାଣି ଫାଟି ଯାଇଛି ଯଦି ପାଇପ୍ ସେଇଟା ସେପାରେଟ୍ କଥା ଆମର ଲୋକ ଯାଇକି ବନାଇ ଦେଇ ଆସିବେ ଅଦରୱାଇଜ୍ ଏ ଯେଉଁ ସ୍ମେଲ୍ ହେଉଛି ସ୍ମେଲ୍ ହେଉଛି କିମ୍ବା ଇଏ ହେଉଛି ସେଇଟାକୁ ତ ଆଉ ବର୍ତ୍ତମାନ ଆମେ କିଛି କହିପାରିବୁ ନାହିଁ କାରଣ ପାଣିରେ ବିଶୋଧକ ମିଶାଯାଉଛି ବର୍ତ୍ତମାନ ତ କାରଣ ଆଉ ଆ ପାଖରେ ତ ଅନ୍ୟ କିଛି ଅପସନ୍ ନାହିଁ ବିଶୋଧକ ନ ମିଶାଇକି ପାଣିକୁ ସଫା କରିବା ପାଇଁ ବା ଇଏ କରିବା ପାଇଁ ଠିକ୍ ଅଛି ଠିକ୍ ଅଛି ଆମର ଆପଣ ଯଦି କମ୍ପ୍ଲେନ୍ ଦେଇଛନ୍ତି ମୁଁ ଦେଖିଦଉଛି ଆପଣଙ୍କର ଆଡ୍ରେସ୍ରେ ଆମ ଲୋକ ଯାଇ ଆଜିି ଦେଖିଦେବେ କ'ଣଟା ପ୍ରୋବ୍ଲେମ୍ ହେଇଛି ଯଦି ଆପଣଙ୍କର ପାଇପ୍ ଫାଟିଯାଇଛି ତା'ହେଲେ ଆମ ଲୋକ ବନାଇ ଦେଇଆସିବେ ଯଦି ଅନ୍ୟ କିଛି ପ୍ରୋବ୍ଲେମ୍ ଅଛି ତା'ହେଲେ ଦେଖିବା ଯଦି ସେଇଟା ଆମ ପକ୍ଷରେ ସମ୍ଭବ ହବ ତାକୁ ରେକ୍ଟିଫାଏ କରିବା ପାଇଁ ତା'ହାଲେ ଆମେ ନିହାତି ପଦକ୍ଷେପ ନବୁ ଠିକ୍ ଅଛି ମୁଁ ଆପଣଙ୍କ ଆଡ଼୍ ଆଡ଼୍ରେସରେ ପଠାଇ ଦଉଛି ଆମ ଲୋକଙ୍କୁ ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ରଖନ୍ତୁ ମ୍ୟାଡ଼ମ